ମୁଁ ଗୋଟିଏ ହିରୋ କମ୍ପାନୀର ବାଇସାଇକେଲ ଟିଏ କିଣିଥିଲି ଦଶ ପନ୍ଦର ଦିନ ହୋଇନି ବାଇସାଇକେଲର ଟାୟାର୍ ଫାଟିଗଲା ସାଇକେଲ ଟି ପୁରା ନଷ୍ଟ ହୋଇଗଲା ତା ଚେନ୍ ବି ଛିଣ୍ଡି ଗଲା ଜମାରୁ ଭଲ ପଡ଼ିଲା ନାହିଁ